ପୁରୀ ଜିଲ୍ଲାରେ ଗୁରୁତ୍ୱପୂର୍ଣ୍ଣ କିଛି ସ୍ଥାନୀୟ ସଂରକ୍ଷଣ ୟା ପରିବେଶ ପଦକ୍ଷେପ ପଦକ୍ଷେପ ଗୁଡ଼ିକର ଆହ୍ୱାନ କିମ୍ବା ସଫଳତାର ସମ୍ମୁଖୀନ ହୋଇଛୁ

ସମ୍ପଦ ଉପରେ ପ୍ରଭାବ କ'ଣ ନା ଆମର ଗଛ ଲଗେଇବା ହେଉ ବା ଗଛର ଯତ୍ନ ନେବା ଗଛ ଲଗେଇବା ଯେମିତି ଆମର ସବୁ ଗଛ ଲଗେଇବାର ଗୋଟେ ମାନେ ପ୍ରାକୃତିକ ସମ୍ପଦର ଆମର ଗୋଟେ ଅଫିସ ଅଛି ସେ ଅଫିସରେ ସବୁ ମାନେ ଉପଲବ୍ଧି ଦିଆଯାଏ ଶିକ୍ଷା ଦିଆଯାଏ କିପରି ଗଛ ଲଗେଇବ କ ଣ କରିବ କ'ଣ ନାହିଁ କେମିତି ଗଛ ଲଗେଇବା ଦ୍ଵାରା କ'ଣ ଆମକୁ ଉପଯୋଗ ମିଳେ ଆମର କ'ଣ ସୁବିଧା ହୁଏ ଏପରି ସବୁ ଆମକୁ ପଦକ୍ଷେପ ଦିଆଯାଏ ଏହା କରିବା ଦ୍ୱାରା ଯେମିତି ପରିବେଶ ପଦକ୍ଷେପ କ'ଣ ପରିବେଶ ସଫା ସୁତୁରା ରଖିବା ପଦକ୍ଷେପ ଦେବା ପ୍ରାକୃତିକ ସମ୍ପଦ